ଇଣ୍ଟରନେଟ ଆଜିକାଲି ଦୁନିଆଁରେ ବହୁତ କାମ ଦଉଛି ଆଉ ଇଣ୍ଟରନେଟ ବିନା କିଛି କାମ ହୁଏନି ଆଉ ଇଣ୍ଟରନେଟ ଦ୍ୱାରା ପୃଥିବୀରେ ବହୁତ ମାନେ ଦେଶ ଆଗକୁ ବଢ଼ୁଛି ଆଉ ଇଣ୍ଟରନେଟ୍ ଦ୍ୱାରା ସମସ୍ତେ ବହୁତ ଉପଲବ୍ଧ କରିପାରୁଛନ୍ତି ଏବଂ ଇଣ୍ଟରନେଟ୍ ବ୍ୟାଙ୍କ କାମରେ ଅତି ସହଜ ଭାବରେ ଆମର ସବୁ କାମ କରିବାରେ ସାହାଯ୍ୟ କରୁଛି ଆମେ ଇଣ୍ଟରନେଟ ସାହାଯ୍ୟରେ ଅନେକ କାମ କରିଥାଉ ଇଣ୍ଟରନେଟରେ ହିଁ ବିଶ୍ୱାସ କରନ୍ତି ନିଜେ ଯାଇକରି କରିବାରେ ନିଜେ ଯାଇକିରି କରିବାରେ ଆମକୁ କଷ୍ଟ ହୋଇଥାଏ ଆଉ ଯାଇକି ଲାଇନ ଧରିକି ଏବେ ଯଦି ଆମର ପାସ୍ବୁକ୍ର ପଇସା ଉଠେଇବାର ଅଛି ତ ଯାଇକି ଲାଇନ ଧରିବାର ଅଛି ତାପରେ ସେଇଟା ଟିକେ ଲେଟ୍ ହୋଇଥାଏ କିନ୍ତୁ ଇଣ୍ଟରନେଟ ସାହାଯ୍ୟରେ ଆମେ ତାହାକୁ ସାଙ୍ଗେ ସାଙ୍ଗେ ପାଇଥାଉ ଆଉ ଯାଇକି ବି ଆମେ ବ୍ୟାଙ୍କରେ କରିଥାଉ କିନ୍ତୁ ଇଣ୍ଟରନେଟ୍ କରି ଇଣ୍ଟରନେଟ୍ ଦ୍ୱାରା ବି ଅନେକ କାମ ସକ୍ସେସ ହୋଇଥାଏ କିନ୍ତୁ ନିଜେ ଯାଇକିରି କଲେ ବି ଅଧିକ ସହଜ ହେଇଥାଏ କିନ୍ତୁ ଇଣ୍ଟରନେଟ୍ରେ ବି ଆମେ ବିଶ୍ୱାସ କରୁଛୁ ଆଉ ନିଜ ଯାଇକି କରିବାରେ ବି ବିଶ୍ୱାସ ଅଛି ଅନେକ କାମ ଇଣ୍ଟରନେଟ୍ ଦ୍ୱାରା ହିଁ ହୋଇଥାଏ ବ୍ୟାଙ୍କରେ କିନ୍ତୁ ନିଜେ ଯାଇକିରି ସେଠାରେ ଇଣ୍ଟରନେଟ ଦ୍ୱାରା କରବାର ଅଛି ଆଉ ଏହା ବିଶ୍ୱାସ କରୁଛେ ଯେ ଇଣ୍ଟରନେଟ୍ ହିଁ ଆମକୁ ବ୍ୟାଙ୍କିଂ କାମରେ ଅଧିକ ସାହାଯ୍ୟ କରିଥାଏ ଏହାଦ୍ୱାରା ଅନେକ କାମ ହୋଇଥାଏ ଅତି ଶୀଘ୍ର ଆଉ ବ୍ୟାଙ୍କ କାମରେ ତ ଅଧିକ ଭାବରେ ଇଣ୍ଟରନେଟ୍ ହିଁ ୟୁଜ୍ କରାଯାଏ ତ ଆମେ ନିଜେ ବି ବ୍ୟାଙ୍କ ଯାଇକିରି ଇଣ୍ଟରନେଟ୍ ଦ୍ୱାରା ହିଁ ଆମେ ସବୁ ନିଜ କାମ ପାସ୍ବୁକ୍ ଖୋଲିବାରେ ୟା ପଇସା ଉଠେଇବାରେ ସେଠିରୁ କି ପାସ୍ବୁକ୍କୁ ଅପଡ଼େଟ କରିବାରେ ସବୁ ତ ଇଣ୍ଟରନେଟ୍ ହିଁ ଆମକୁ ସାହାଯ୍ୟ କରିଥାଏ ପ୍ରାୟ ଅଧିକାଂଶ ସମୟରେ ତ ଆମେ ଇଣ୍ଟରନେଟକୁ ବି ବିଶ୍ୱାସ କରୁଛୁ କିନ୍ତୁ ଫାଷ୍ଟ ନିଜେ ଯାଇକି ବ୍ୟାଙ୍କରେ କରିବା ଦ୍ୱାରା ହିଁ ଇଣ୍ଟରନେଟ ଆମକୁ ସାହାଯ୍ୟ କରିଥାଏ ଘରେ ବସିକି କଲେ ହବ ନାହିଁ ତ ଆମେ ଇଣ୍ଟରନେଟ୍କୁ ବି ବିଶ୍ୱାସ କରୁଛୁ ସେଠାରେ ଯାଇକି ଆଉ ଇଣ୍ଟରନେଟ ସାହାଯ୍ୟରେ ନିଜ କାମ କରିଥାଉ ଅନେକ ଭାବରେ ଆଜିକାଲି ଇଣ୍ଟରନେଟ ବ୍ୟାଙ୍କିଂ କରିବା ଶୈଳୀକୁ କିପରି ବଦଳାଇଦେଇ ଅଧିକ ଭାବରେ ବଦଳାଇ ଦେଇଛି ଆଉ ଅନେକ ଚେଞ୍ଜେସ୍ ଆସିଅଛି ଅନେକ ଲୋକ ଲାଇନ ଧରିକି ପଇସା ଉଠେଇଥାନ୍ତି କିନ୍ତୁ ଏବେ ଏଟିଏମ ଦ୍ଵାରା ଆମେ ନିଜ ପଇସାକୁ ସାଙ୍ଗେ ସାଙ୍ଗେ କାଢ଼ିକି ନେଇଥାଉ କାଢ଼ି ପାରୁଛୁ